ଆଜ୍ଞା ସାର୍ ଆଜ୍ଞା ଆପଣ କେଉଁ ଜିନିଷ ନେବେ କେତେ ନେବେ ସେଇଟା ଆସିଲେ ଆପଣ କଥାବର୍ତ୍ତା ହେଇଥାନ୍ତେ ଭଲ ହୁଅନ୍ତା

ଆଜ୍ଞା

ଆଜ୍ଞା ମୋ କଥା ଶୁଣନ୍ତୁ ଆପଣ ଯଦି ବେସନ ନେବେ ବୁରା ବୁରା ହିସାବର ନେଲେ ଆପଣଙ୍କୁ କମ୍ ଲାଗିବ କେ ଜି ହିସାବରେ ନେଲେ ତିରିଶ ଟଙ୍କା ଲାଗିବ ଗଲା ତା'ପରେ ହେଉଛି ଅଟା ଅଟା ଯଦି ଆପଣ ବୁରା ହିସାବର ନେବେ କମ୍ ଲାଗିବ ଯଦି କିଲୋ ହିସାବରେ ନେବେ ତାହେଲେ ଚାଳିଶ ଟଙ୍କା ଲାଗିବ ଆଳୁ ଯଦି ଆପଣ ବୁରା ହିସାବର ନେବେ ତାହେଲେ କମ୍ ଲାଗିବ କେ ଜି ହିସାବରେ ନେଲେ ଆପଣଙ୍କୁ ଲାଗିଯିବ ପନ୍ଦର ଟଙ୍କା ପିଆଜ ଯଦି ଆପଣ ନେବେ ବୁରା ହିସାବରେ ତାହେଲେ ପିଆଜ ବୁରା ହିସାବରେ କମ୍ ଲାଗିବ କିଲୋ ହିସାବରେ ପଇଁତିରିଶ ଟଙ୍କା ପଡ଼ିବ ତେଣୁ ଆପଣ ଆସନ୍ତୁ ଆସିଲା ପରେ ଆମେ ଦୋକାନରେ ବସିକି କଥାବାର୍ତ୍ତା ହେବା ବାକି ଆପଣଙ୍କୁ ଯଥେଷ୍ଟ ଭରଷା ମୁଁ ଦେଉଛି ନା ଆଜ୍ଞା ଚି ହଁ ଚିନି ଆପଣଙ୍କର ଯଦି କେ ଜି ଦାରିଆ ନେବେ ପଇଁଚାଳିଶ ଟଙ୍କା ଲାଗିବ ଯଦି ଆପଣ ବୁରା ନେବେ ତାହେଲେ ଦୁଇ ହଜାର ଟଙ୍କା ଲାଗିବ ଆମର ତ ଭାଇ ଶୁଣନ୍ତୁ ଆମର ଆଭେଲେବଲ୍ ଜିନିଷ ଅଛି ଆପଣ ଆସନ୍ତୁ ସନ୍ଧ୍ୟାରେ ବସିବା କଥା ହେବା କଥା ହେଇସାରିଲା ପରେ ଆପଣଙ୍କର ଯେଉଁ ଜିନିଷ କେତେ ନେବେ କିସ ନେବେ ତାକୁ ଗୋଟେ ଲିଷ୍ଟ୍ ବନେଇକି ଆମେ ସେ ଜିନିଷଟାକୁ ଆମେ ଦର କେମିତି ଆପଣ ଯଥେଷ୍ଟ ଭରଷା ରଖନ୍ତୁ ଆପଣଙ୍କୁ ଯଥେଷ୍ଟ ସୁବିଧାରେ ଦିଆଯିବ

ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଅଛି

ମିଳିବ ସାର୍ ଆଜ୍ଞା ସାର୍ ମିଳିବ ମିଳିବ ସାର୍

ହଁ ଶୁଣନ୍ତୁ ଆମର ପ୍ୟାକେଟ୍ଟା ଯେଉଁଟା ଆସୁଛି ସେଇଟା ଅଲଗା ବୁରାରେ ଯେଉଁଟା ଆପଣଙ୍କୁ ଖୋଲା ଦିଆଯିବ ସେଇଟା ଅଲଗା ଆଜ୍ଞା ଆପଣ ନେଇପାରିବେ ରାଇ ବି ଖୋଲା ଅଛି ଶୋରି ମାନେ ଆପଣଙ୍କର ଚନ୍ଦନି ଖୋଲା ଅଛି ଜିରା ଖୋଲା ଅଛି ଆପଣ ଖୋଲା ନେଇପାରିବେ

ଆଭେଲେବଲ୍ ବୁରା ଅଛି ନେଲେ ନେବେ ନହେଲେ ପ୍ୟାକେଟ୍ ନେଲେ ନେବେ କେ ଜି ହିସାବରେ ଆପଣ ଖୋଲାରେ ନେଇ ନେବେ ପ୍ୟାକେଟ୍ଟା ବେଶୀ ରେଟ୍ ପଡ଼ିବ କେ ଜି ହିସାବରେ ଖୋଲା ରେଟ୍ ନେଇ ନେବେ

ହଁ ହଁ ଠିକ୍ ଅଛି ଯେ ଭାଇ ମୁଁ ଏବେ ଅଛି ଟିକେ ବାହାରେ ମୁଁ ଟିକେ ବାହାରେ ଅଛି ମୁଁ ଠିକ୍ ସନ୍ଧ୍ୟା ସାତଟା ପର୍ଯ୍ୟନ୍ତ ଆପଣ ଟିକେ ଅପେକ୍ଷା କରନ୍ତୁ ମୁଁ ଯାଇ ପହଞ୍ଚୁଛି